ପି ଏମ୍ ପୋସଣ ଯୋଜନା ତା'ର ଅନ୍ୟନାମ ହେଉଛି ଆମର ପି ଏମ୍ ପୋସଣ ସ୍କିମ୍ ତାକୁ ଆମର ସେଣ୍ଟ୍ରାଲ୍ ଗଭର୍ମେଣ୍ଟ୍ ଲଞ୍ଚ୍ କରିଛନ୍ତି ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଆମର ଯେଉଁ ରହୁଛି ଗଭର୍ମେଣ୍ଟ୍ ସ୍କୁଲ୍ ଆମେ ଗଭର୍ମେଣ୍ଟ୍ ଏଡ଼େଡ଼୍ ସ୍କୁଲ୍ ତାକୁ ଦୁଇହଜାର ଏକୋଇଶିରୁ ପଚିଶି ତାକୁ ହିଁ ଖାଦ୍ୟ ବିନା ପଇସାରେ ଖାଦ୍ୟ ଯୋଗାଇ ଦେବା ବିନା ପଇସାରେ ଖାଦ୍ୟ ଯୋଗାଇ ଦେବା ଫଳରେ ପିଲାମାନଙ୍କର ମଧ୍ୟ ଆଗ୍ରହ ହେବ ସ୍କୁଲ୍ ଆସିବା ପାଇଁ ଏଇସବୁ ଭାବିକି ସେଣ୍ଟର୍ ଆମର ପି ଏମ୍ ପୋଷଣ ସ୍କିମ୍ ଲଞ୍ଚ୍ କରିଛନ୍ତି ଏହି ସ୍କିମ୍କି ଲଞ୍ଚ୍ କରିଛନ୍ତି ମିନିଷ୍ଟ୍ରି ଅଫ୍ ଏଜୁକେସନ୍ ମିନିଷ୍ଟ୍ରି ଅଫ୍ ଏଜୁକେସନ୍ ଏହି ସ୍କିମ୍କି ଲଞ୍ଚ୍ କରିଛନ୍ତି ଅଣ୍ଡର୍ ଏଇ ଏଇ ସ୍କିମ୍ ବଳରେ ଆମର ପିଲାମାନଙ୍କୁ ଖାଇବା ଯୋଗେଇ ଦିଆହେଉଛି ଏ ଏଗାର ପଏଣ୍ଟ୍ ଅଶୀ କାରୋଡ଼୍ ଚିଲଡ଼୍ରେନ୍ ଏଥିରେ ବେନିଫିଟ୍ ପାଉଛନ୍ତି ଅଲ୍ ଓଭର୍ ଦ କଣ୍ଟ୍ରି ଆହୁରି ମଧ୍ୟ କେତେ ଜିନିଷ ଅଛି ପି ଏମ୍ ପୋଷଣ ସ୍କିମ୍ ବକ୍ସରେ କିନ୍ତୁ